ଓଡ଼ିଶା ଏକ କୃଷି ରାଷ୍ଟ୍ର ଏଠାରେ ଲୋକମାନେ କୃଷି ଉପରେ ବେଶୀ ନିର୍ଭର କରନ୍ତି ଯାହା ଧାନ ଚାଷ ବିଶେଷ କରି ଧାନ ଚାଷ ଉପରେ ନିର୍ଭର କରନ୍ତି ଅଧିକା ଓଡ଼ିଶା ଧାନ ଚାଷ ହୁଏ କିନ୍ତୁ ଲାଭଦାୟକ ଚାଷ ହେଉଛି କଦଳୀ ଚାଷ ଆମେ ଖୁବ୍ କମ୍ ପଇସାରେ ଲାଭବାନ୍ ହେଇଥାଉ ଗୋଟେ କଦଳୀ ଗଛରେ ଦଶଟଙ୍କା ଖର୍ଚ୍ଚ କରି ଆମେ ତାକୁ ଶହ ଶହ ଟଙ୍କାରେ ବିକ୍ରି ବି କଦଳୀ କରିଥାଉ ଯାହାଫଳରେ ଆମ କଦଳୀ ଚାଷ ହିଁ ବହୁତ୍ ଲାଭବାନ୍ ଦେଇଥାଏ ଆମକୁ